ଆଜିକାଲି ପ୍ରାୟେ ସମସ୍ତେ ବିଦ୍ୟୁତ୍ ଉପରେ ନିର୍ଭର କରି ଚଳୁଛନ୍ତି ଆଉ ଆଗରୁ ସିନା ମାନେ କିରୋସିନି ମିଳୁଥିଲା ଆଉ ସମସ୍ତେ ଲଣ୍ଠନ ଆଉ ଡିବିରି ଆଲୁଅ ଜଳାଇକି ମାନେ ଚଳୁଥିଲେ କିନ୍ତୁ ଏବେ ତ ମାନେ କିରୋସିନି ବି ମିଳୁନି ଆଉ ଯଦିବି ମିଳୁଛି ମାନେ କିରୋସିନି ବହୁତ ରେଟ୍ ହେଲାଣି ଆଉ ତେଣୁ ବିଦ୍ୟୁତ୍ ଉପରେ ସମସ୍ତେ ନିର୍ଭର କରି ଚଳୁଛନ୍ତି ଆଉ ଯଦି ଲାଇନ୍ ହେଲେ ଆମେ ମାନେ ଟର୍ଚ୍ଚ ଟର୍ଚ୍ଚ ଚାର୍ଜ କରୁଛୁ କି ମୋବାଇଲ୍ ଚାର୍ଜ କରୁଛୁ ଆଉ ଟିଭି ଦେଖି ପାରୁଛୁ ଟିଭିରେ ମାନେ ନ୍ୟୁଜ୍ ଦେଖିକି ଆମେ ଦେଶ ବିଦେଶରେ ସବୁ ମୁଁ ଖବର ଜାଣିପାରୁଛୁ ଆଉ ସିରିଏଲ୍ ବି ମାନେ ଦେଖୁଛୁ ଆଉ ଲାଇନ୍ ଲାଇନ୍ ଦ୍ୱାରା ମାନେ ଆମେ ରୋଷେଇ ବି କରିପାରୁଛୁ ଇଣ୍ଡକ୍ସନ୍ରେ ଆଉ ମାନେ ଲାଇନ୍ କମ୍ପ୍ୟୁଟରରେ ମାନେ ଯେତିକି କାମ ହେଉଛି ସେ ସବୁ ମାନେ ଲାଇନ୍ ଦ୍ୱାରା କମ୍ପ୍ୟୁଟର ବି ଚାଲୁଛି ଆଉ ଆଜିକାଲି ସବୁ କାମ ତ ମାନେ ଅନଲାଇନ୍ରେ ହେଉଛି ଆଉ ଲାଇନ୍ ବିଦ୍ୟୁତ୍ ଉପରେ ମାନେ ନିର୍ଭର କରିକି ମାନେ ସବୁ ଜିନିଷ ସେଇ ବିଦ୍ୟୁତ୍ରେ ହିଁ ଚାଲୁଛି ଆଉ ବିଦ୍ୟୁତ୍ ଯଦି ମାନେ କାଟି ଦିଆଯାଏ ତେବେ ସେ ସବୁ ମାନେ ବନ୍ଦ ହେଇଯିବ ବହୁତ ହଇରାଣ ହେବେ ଆଉ ମାନେ ଟିଭି ବି ଦେଖି ପାରିବେନି କି ନ୍ୟୁଜ୍ ଦେଶ ବିଦେଶର ଖବର କିଛି ଜାଣି ପାରିବେନି ଆଉ ଲାଇଟ୍ ବି ନାହିଁ ମାନେ ଜଳିବନି ଅନ୍ଧାରରେ ରହିବେ ଆଉ ଗରମ ଦିନରେ ଏମିତି ତ ଲାଇନ୍ କାଟି ଦେନେ ମାନେ ଗରମରେ ରହିବା ପାଇଁ ବହୁତ ମାନେ ହଇରାଣ ହିଁ ହବାପାଇଁ ପଡ଼େ ଆଉ ଶୀତଦିନ ମାନେ ଲାଇନ୍ ପଳାଇଲେ ଅନ୍ଧାରରେ ରହିବା ପାଇଁ ପଡ଼େ ଆଉ ଶୀତଦିନ ଲାଇନ୍ ଥିଲେ କ'ଣ ହବ କି ମାନେ ଏ ଲାଇଟ୍ ଜଳିଲେ ମାନେ ଥଣ୍ଡା ହଁ ରୁମ୍ ଭିତରଟା ମାନେ ଗରମ ହବ ଆଉ ଥଣ୍ଡାରୁ ମାନେ କିଛିଟା ଉପକାର ମିଳିବ